ହଁ ମୁଁ ଭାବୁଛି ଯେ ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ୱ ସତ ହେଲେ ଆଜିକାଲି ଲୋକମାନେ ମାତୃଭାଷାକୁ ଛାଡ଼ି ହିନ୍ଦୀ ଇଂଲିଶ ବଙ୍ଗଳା ଭାଷାକୁ ଅଧିକ ଭଲ ପାଆନ୍ତି କୋରିଆନ୍ ଭାଷାକୁ ମଧ୍ୟ ବହୁତ ଭଲ ପାଆନ୍ତି ହେଲେ ସମଗ୍ର ଦେଶରେ ଓଡ଼ିଶାରେ ମାତୃଭାଷା ହିଁ ଲୋକପ୍ରିୟତା ସେଥିପାଇଁ ଆଜିକାଲି ଲୋକମାନେ ଅଲଗା ଭାଷାକୁ ଛାଡ଼ି ମାତୃଭାଷାକୁ ଭଲ ପାଇବା ଦରକାର ମାତୃଭାଷା ମାତୃଭାଷା ସବୁଠୁ ବଢ଼ିଆ ଆମକୁ ଓଡ଼ିଆ ଭାଷାରେ କଥା ହବାକୁ ମଧ୍ୟ ଭଲ ଲାଗେ ଓ ଆଜିକାଲି ଯେଉଁଠି ମଧ୍ୟ ମାତୃଭାଷା ହିଁ ଲୋକମାନେ କହୁଛନ୍ତି ଓ କହିବା ମଧ୍ୟ ଦରକାର